ମୋର ଗୃହ ପାଳିତ ପଶୁ ଅଛନ୍ତି ଗାଈ ଛେଳି ମେଣ୍ଢା ଏମାନଙ୍କୁ ନେଇ ମୁଁ ବହୁତ ଲାଭ ବାନ ହୋଇ ପାରି ଥାଏ ଗାଈ ରଖି ତାର ସେବା ଯତ୍ନ କରେ ତାକୁ ଖାଇବାକୁ ଦିଏ ତାଠାରୁ କ୍ଷୀର କ୍ଷୀର ଦହି ସବୁ ପାଇଥାଏ ଘିଅ ତାକୁ ବିକ୍ରି କରି ମଧ୍ୟ ଲାଭବାନ ହୋଇଥାଏ ତା'ର ଗୋବର କୁ ନେଇକି ବିଲରେ ଲଗାଇଥାଏ ତା'ର ବାଛୁରୀ ହେଲେ ଅଣ୍ଡିରା ବାଛୁରୀ ହେଲେ ବା ତାକୁ ବିଲ ଚାଷ ରେ ଲଗାଯାଏ ବା ଅନ୍ୟକୁ ବିକ୍ରି କରାଯାଏ ଛେଳି ମେଣ୍ଢା ମାଂସ ପାଇଁ ଅନ୍ୟ କୁ ବିକ୍ରି କରାଯାଏ ସେଥିରୁ ମଧ୍ୟ ମତେ ବହୁତ ଲାଭ ମିଳିଥାଏ ଏଇ ଲାଭଟା ମୋର ପରିବାର ର ଭରଣ ପୋଷଣ କରିଥାଏ ତେଣୁ ଏ ମାନେ ହେଉଛନ୍ତି ମୋର ଗୃହ ପାଳିତ ପଶୁ ଏମାନଙ୍କୁ ନେଇ ମୁଁ ବହୁତ ଲାଭ ପାଇ ପାରିଛି